ଆମ ଭାରତର ସଂସ୍କୃତି ଆମର ଭାରତରେ ଆମର ଓଡ଼ିଶାରେ ବାର ବାର ମାସରେ ବାରଟା ଆମର ଟାଇପର ଅଛି କି ପ୍ରକାର ଆମର ଆମର ପୂଜା କରାଯାଉଛି ନାଚ ଗୀତ ଏସବୁ ସମସ୍ତଙ୍କର ମଜା ମସ୍ତି ଆମର ବହୁତ ଗୁଡ଼ାଏ ଆମର ଯାତ୍ରା ଯାତ୍ରା ହଉଛି ମାସ ମାସକୁ ମାସ ଦିନ ଚୈତ୍ରା ଯାତ୍ରା ହବ ତାପରେ ଆମ ପୌଷ ପର୍ବ ଏସବୁ ପ୍ରକୃତିରେ ସବୁ ଆମ ଓଡ଼ିଶା ଭିତରକୁ ସମସ୍ତଙ୍କର ଅଧିକା ପାଳନ କରାଯା ହଉଚି ଏ ପାଳନ ଗୁଡ଼ିକ ଆମର ସଂସ୍କୃତି ବାର ମାସରେ ବାର ବାର ମାସରେ ଆମ ସଂସ୍କୃତି ପାଳିବା ପାଇଁ ସମସ୍ତଙ୍କର ଖୁସି ନାଚ ଗୀତ ସମସ୍ତଙ୍କ ସହିତ ଧାନ ଧାନ ନୂଆଖାଇ ବି ହବ ତାପରେ ଅନ୍ୟାନ୍ୟ ପ୍ରକାର ବି ବହୁତ ଗୁଡ଼ାଏ କରାହଉଛି ଆମର ସଂସ୍କୃତିରେ